ଆମ ଆଖ ପା ଘରର ଆଖପାଖ ଅଞ୍ଚଳକୁ ସଫାସୁତରା ଲଟା ବୁଦାକୁ ଆମେ କାଟି ପୂରା ସଫା କରିଦେଉ ଏବଂ ନାଳନର୍ଦ୍ଦମା ପାଣି ଜମୁଥିଲେ ତାକୁ କୋଦାଳରେ ହାଣି ପ୍ଳେନ୍ କରିଦେଉ ଏବଂ ମାଟି ଆଣି ମଧ୍ୟ ପକାଇ ତାକୁ ପ୍ଳେନ୍ କରୁ ଏବଂ ଚାରି କାନି ଆମର ଘର ସଫା ରଖି ଆମ ଜୀବନର ଶୈଳୀଟାକୁ ସୁ ସୁନ୍ଦର କରିବାପାଇଁ ଫୁଲଗଛ ଇତ୍ୟାଦି ସବୁ ଲଗାଇଥାଉ